ହଁ ମୋ ଜୀବନରେ କେବେ ତ ମୁଇଁ ୟୁ ଏଫ୍ ୟୁ ଏ ଏଫ୍ ଓ ଦେଖି ନାହିଁ କିନ୍ତୁ ଏଲିଏନ୍ଙ୍କ ବିଷୟରେ ଅନ୍ୟ ଗ୍ରହରେ ଜୀବନ ବିଷୟରେ ତାହା ଶୁଣିଛି ଯେହେତୁ ଆମର ବୈଜ୍ଞାନିକମାନେ କହିଥାନ୍ତି ଯେ ଏବେ ମଧ୍ୟ କୌଣସି ଏକ ଗ୍ରହରେ ଏଲିଏନ୍ ବୁଲିବା ଜିନିଷ ମଧ୍ୟ ରହିଅଛି ତାହାକି ଯେହେତୁ ଆମ ବୈଜ୍ଞାନିକ ମମାନେ କିମ୍ବା ଆମେରିକାର ଜଣେ କହିଥିଲେ ଯେ ଆମେରିକାରେ ୟୁ ଏ ଏଫ୍ ଓ ଦେଖାଯାଇଥିଲା ବୋଲି ଏବେ ମଧ୍ୟ ଆମ ଅନ୍ୟ କୌଣସି ଗ୍ରହରେ ଏଲିଏନ୍ସ ଜୀବନ୍ତ ଅଛନ୍ତି ବୋଲି କୁହାଯାଏ